ନାଗରିକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବଜାୟ ରଖିବା ଏକ ବହୁତ ବଡ଼ ଏଇଟା ଗୋଟେ ହେଉଛି ବହୁତ ବଡ଼ ବ୍ୟବସ୍ଥା ଏଇଟା କେମିତି କରିବା ଦରକାର କାରଣ ଦେଶରେ ଯେତେ ମଧ୍ୟ ବ୍ୟବସ୍ଥା ଯେତେ ମଧ୍ୟ ବ୍ୟବସ୍ଥା ବାହାରିଲେ ମଧ୍ୟ କି ଯେତେ ବ୍ୟବସ୍ଥା ଚାଲୁ ହେଲେ ମଧ୍ୟ ଏଁ ଏଥ୍ ଏ ଅପରାଧ ଅପରାଧ ହା ହା ହାର କମିବାରେ ନ ଲାଗିବା ଠାରୁ ବୃଦ୍ଧି ହେବାରେ ଲାଗିଛି ତେଣୁ ଏ ଦୁଇଟା ବ୍ୟବସ୍ଥାକୁ ଉନ୍ନତି କ ଉନ୍ନତି କରିବା ଦରକାର ନଗରିକଙ୍କ ସୁରକ୍ଷା ନାଗରିକଙ୍କ ସୁରକ୍ଷା କହିଲେ ଏ ମେନ୍ଲି ତ ଏ ନାରୀମାନଙ୍କୁ ହି ନାରୀମାନଙ୍କ ସୁରକ୍ଷା ଉଁ ଦେବାର ଦେବାର କଥା କାରଣ ଏଁ ଜଣେ ନାରୀ ଏଁ ଏକ ଛଅ ବାଜିଲା ରାତି ଛଅଟା ପରେ ଆଉ ସେ ବାହାରକୁ ଏକୁଟିଆ ବାହାରି ପାରୁନାହିଁ ତା' ଚାଲିଚଳନ ଠାରୁ ତା' ପୋଷାକ ପିନ୍ଧା ଇତ୍ୟାଦିର ଏ ସମ୍ମୁଖୀ ଇତ୍ୟାଦିର ଅସୁବିଧାର ସମ୍ମୁଖୀନ ହେବାକୁ ତାକୁ ପଡ଼ିଥାଏ